ବାଇକ୍ ଚଳାଇଲା ବେଳେ ଆମେ ସବୁବେଳେ ଧ୍ୟାନେରେ ରହୁ ବାଇକ୍ କାଳେ କେଉଁଠି ଗାଡ଼ିରେ ଆକ୍ସିଡ଼େଣ୍ଟ୍ କି ଭଲମନ୍ଦ ବାଇକ୍ରେ ଧ୍ୟାନ ଦେଉ ବାଇକ୍ ଷ୍ଟାର୍ଟ୍ ବାଟରେ ଗଲାବେଳେ ବାଇକ୍ରେ ଟ୍ରାଫିକ୍ ପାଖରେ ଟ୍ରାଫିକ୍ ମାନେ ଜଗିଥିବେ ଗାଡ଼ିକୁ ଭଲ ସୁରକ୍ଷିତରେ ୟେ କରିବେ ବାଇକ୍ ଚଲାଇଲା ବେଳେ ଆମେ ବାଇକ୍ର ସବୁ କାଗଜପତ୍ର ଭଲମନ୍ଦ ଆମେ ବାଇକ୍ରେ ରଖିଥାଉ